ଭବିଷ୍ୟତରେ ମୋ'ର ସିଲେଇ କରିବାକୁ ବହୁତ ଇଚ୍ଛା ଅଛି ବୁଣିବାକୁ ବି ବହୁତ ଇଚ୍ଛା ଅଛି ଯଦି ସୁବିଧା ସୁଯୋଗ ପାଏ ମୁଁ ବହୁତ ଜିନିଷ କରିକି ଲଗେଇବାକୁ ଇଚ୍ଛା ଅଛି ସିଲେଇ ଚାନ୍ଦୁଆ ହେଉ ବ୍ୟାଗ ସିଲେଇ ହେଉ ସବୁ ପ୍ରକାର ସୁବିଧା ଯଦି ଆମେ ପାଇବୁ ବହୁତ ପ୍ରକାର ଜିନିଷ ଆମେ କରିକି ମାର୍କେଟିଙ୍ଗରେ ଲଗେଇବୁ ବହୁତ ଜିନିଷ ଆମେ ତିଆରି କରିବୁ ବହୁତ ବ୍ୟାଗ୍ ସିଲେଇ ଉପରେ ନଲେଜ୍ ବି ଆମର ଅଛି ସିଲେଇ ଚାନ୍ଦୁଆ ଉପରେ ବି ନଲେଜ୍ ଆମର ଅଛି ସୁବିଧା ସୁଯୋଗ ପାଇଲେ ଆମେ ଆଗକୁ ନେଇ କରି ସେ କାମଟାକୁ ବଢେଇବାକୁ ଚାହୁଁଛୁ